ହ୍ୟାଲୋ ଆପଣ ମେଘନା ଟ୍ରାଭେଲ୍ ଏଜେନ୍ସିରୁ କହୁଥିଲେ ମୁଁ ସବିତା ବେଜ୍ କହୁଥିଲି ମୁଁ ଆପଣଙ୍କର ଗୋଟିଏ କ୍ୟାବ୍ ବୁକ୍ କରିଥିଲି କିନ୍ତୁ ବାଧ୍ୟ ହୋଇ ସେଇଟାକୁ ଏବେ ମୁଁ କ୍ୟାନସଲ୍ କରୁଛି କାରଣ ମୁଁ ମୁଁ ଏବେ ଅଲଗା ସ୍ଥାନକୁ ପଳାଇ ଆସିଛି ଯେଉଁ ସ୍ଥାନର ଆଡ଼୍ରେସ୍ ମୁଁ ଆପଣଙ୍କୁ ଦେଇଥିଲି ବର୍ତ୍ତମାନ ମୁଁ ଏବେ ସେଇ ସ୍ଥାନରେ ନାହିଁ କିଛି ଦୁର୍ଘଟଣା ଘଟିଲା ଯାହାଫଳରେ ମୋତେ ସେ ଜାଗା ଛାଡ଼ିବାକୁ ପଡ଼ିଲା ସୋ ଆପଣ ଦୟାକରି ସେ କ୍ୟାବ୍ଟାକୁ କ୍ୟାନସଲ୍ କରିଦିଅନ୍ତୁ ଯେଉଁ କ୍ୟାବ୍ରେ ଯେଉଁ ଆଡ଼୍ରେସ୍ରେ ମୁଁ ଆପଣଙ୍କୁ କ୍ୟାବ୍ ବୁକ୍ କରିବାକୁ କହିଥିଲି ଏବଂ ମୁଁ ଯେଉଁ ଆପଣଙ୍କୁ ଏବେ ରିସେଣ୍ଟ୍ ଆଡ଼୍ରେସ୍ ଦେଉଛି ଆପଣ ସେଇ ଆଡ଼୍ରେସ୍ରେ ମୋର ଗୋଟେ କ୍ୟାବ୍ ବୁକ୍ କରିଦିଅନ୍ତୁ ଏବଂ ଆପଣ ଡ୍ରାଇଭର୍ ଚେଞ୍ଜ କରିବେ ନାହିଁ ଏବଂ ଭଲ କମ୍ଫର୍ଟେବଲ୍ ଗୋଟେ ସିଟ୍ ଥିବା ଦରକାର ବସିବା ପାଇଁକା ମୁଁ ଫ୍ୟାମିଲି ବି ଯାଉଛନ୍ତି ମୋ ସହିତ ଏବଂ ଗୋଟେ ଭଲ ଡ୍ରାଇଭର୍ ଥିବା ଦରକାର ଯିଏକି ନିଶାପାନ କରିକି ଗାଡ଼ି ଚଲାଉ ନଥିବେ ଏବଂ ଆପଣଙ୍କ ସହିତ ମୁଁ ପେମେଣ୍ଟ୍ ବିଷୟରେ କିଛି କଥା ହେଇନଥିଲି ସମୟ ଅଭାବ ହେତୁ ତ ଆପଣ ମତେ ପେମେଣ୍ଟ୍ ବିଷୟରେ ବି କହିଦିଅନ୍ତୁ ମୁଁ କଟକରୁ ପୁରୀ ଯିବାକୁ ଚାହୁଁଛି କେତେ କ'ଣ ଲାଗିବ ଭଡ଼ା ଆପଣ ମତେ କହିଦିଅନ୍ତୁ କହିଦେଇ କହିଦେଲେ ମୁଁ ଆପଣଙ୍କ ପାଖରେ କୃତଜ୍ଞତା ହେବି ଏବଂ ଆପଣ ଦୟାକରି ମୋ ପାଇଁ ଗୋଟେ ଭଲ କ୍ୟାବ୍ ବୁକ୍ କରନ୍ତୁ ଯାହା ଯାହାର ଗୋଟେ ଭଲ ଡ୍ରାଇଭର୍ ମଧ୍ୟ ଥିବ ମୁଁ ଆପଣଙ୍କୁ କହିବା ସମୟରେ ଆପଣ ମୋତେ ସେଇଠାରୁ ଆସି ପିକ୍ଅପ୍ କରି ନେବେ ଧନ୍ୟବାଦ ମୁଁ ରଖୁଛି ନମସ୍କାର